ଆମ କନ୍ଧମାଲ ଜିଲ୍ଲା ଏକ ବନ ପାହାଡ଼ ନଦୀ ନାଳ ଝରଣାରେ ପରିପୂର୍ଣ୍ଣ ତେଣୁ କନ୍ଧମାଳ ଜିଲ୍ଲାରେ କନ୍ଧମାଳ ଜିଲ୍ଲାରେ ତ ଧାନ ଚାଷ ହେଉଛି ତା ସହିତ ପଦର ଗୁଡ଼ାକରେ ହଳଦୀ ଚାଷ ଡାଲିଜାତୀୟ ଚାଷ ବି ହେଉଛି ଆଉ କନ୍ଧମାଳ ଜିଲ୍ଲାର ବିଶେଷ ଭାବରେ ଜଳସେଚନର ସୁବିଧା ହେଉଥିବାରୁ ପନିପରିବା ଇତ୍ୟାଦି ଲୋକମାନେ ଠିକସେ ଠିକ୍ ଟାଇମରେ କରିପାରୁନାହାନ୍ତି ଆଉ କନ୍ଧମାଲ ଜିଲ୍ଲାର ତ କ୍ରୀଡ଼ାର କ୍ରୀଡ଼ାର ସୁବିଧା ସେତିକି ନାହିଁ କିନ୍ତୁ କ୍ରୀଡ଼ା ପ୍ରତି ଯୁବକମାନଙ୍କର ତଥା ଛାତ୍ରମାନଙ୍କର ବହୁତ ଆଗ୍ରହ ଅଛି କ୍ରୀଡ଼ାର ସୁବିଧା କରାଗଲେ ବହୁତ ଭଲ ହୁଅନ୍ତା କ୍ରୀଡ଼ାର ବିକାଶ ହୁଅନ୍ତା ତ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ତ କନ୍ଧମାଲ ଜିଲ୍ଲାର ପୁରା ଭରପୂର ହୋଇ ରହିଛି କହିଲେ ଚଳେ ବହୁ ପୁରୁଣା କାଲରୁ ବହୁ ପ୍ରକାର ଲୋକିସାଙ୍ଗ ବା ଆଉ ଦୋଳଯାତ୍ରା ଏନ୍ତି ବିଭିନ୍ନ ପ୍ରକାର ସାଂସ୍କୃତିକ ଯାତ୍ରା ପ୍ରଭାବିତ ହୋଇଛି ତାସହିତ କନ୍ଧମାଲ ଜିଲ୍ଲା ଏକ ଆଦିବାସୀ ଅଧିବସିତ ଜିଲ୍ଲା ତାପରେ ଆଦିବାସୀମାନଙ୍କର ମଧ୍ୟ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାରମ୍ପରିକ ନାଚଗୀତରେ ଭରପୁର ହୋଇଛି ଉଦାହରଣ ସ୍ୱରୂପ କନ୍ଧମାଳ ଜିଲ୍ଲାର ଧାଙ୍ଗଡ଼ା ଧାଙ୍ଗିଡ଼ି ନାଚ ସିଂହ ନାଚ ଇତ୍ୟାଦି ଇତ୍ୟାଦି ଝାଗିଡ଼ି ନାଚ ଇତ୍ୟାଦି ତା ତାପରେ କନ୍ଧମାଳ ଜିଲ୍ଲାରେ ବହୁତ ପୁରୁଣା କାଳରୁ ମଧ୍ୟ କେତେକ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଆଉ ବରାଳଦେବୀ ଆମର ବହୁତ ପ୍ରାଚୀନ

ତାରି ସହିତ ଅନ୍ୟାନ୍ୟ ମନ୍ଦିର ମଧ୍ୟ ଭରପୁର ହୋଇ ରହିଅଛି ଏତିକିରେ ମୁଁ କଇଆକୁ